ପୃଥିବୀର ଦେଶମାନଙ୍କ ମଧ୍ୟରୁ ମୁଁ ପାଞ୍ଚୋଟି ଦେଶର ନାମ କହୁଅଛି ପ୍ରଥମତଃ ହେଇଗଲା ମୋର ଜନ୍ମ ମାଟି ବା ମୋ ନିଜର ଦେଶ ନାମ ହେଉଛି ଭାରତ ଦୁଇ ନମ୍ବର୍ରେ ଭାରତ ବର୍ଷର ବନ୍ଧୁ ରାଷ୍ଟ୍ର ବା ଅତି ଆପଣାର ରାଷ୍ଟ୍ର ହେଉଛି ସୋଭିଏତ ରୁଷ ଯାହାକୁ କହୁଛନ୍ତି ରୁଷିଆ ତିନି ନମ୍ବର୍ର ରାଷ୍ଟ୍ର ହେଉଛି ଆମେରିକା ଚାରି ନମ୍ବର୍ର ରାଷ୍ଟ୍ର ହେଉଛି ଅଫଗାନିସ୍ଥାନ ପାଞ୍ଚ ନମ୍ବର୍ରେ ହେଉଛି ସାଉଦି ଆରବ